କିଛି ଗହଣା ନେବା ପାଇଁ ଆସିଥିଲି ମଙ୍ଗଳସୂତ୍ର ଦେଖାନ୍ତୁ ଆ ଗୋଟେ ମୁଦି ଦେଖନ୍ତୁ କେତେ ଭିତରେ ପଡ଼ିବ କଣ କଥା ଟିକିଏ ଭଲ ଡିଜାଇନ୍ର ଦେଖେଇବେ କୋଡ଼ିଏ ହଜାରରୁ ତିରିଶ ହଜାର ଭିତରେ ଦରକାର ଆଉ ମୁଦି ସେଇ ତିରିଶ ଚାଳିଶ ହଜାର ଭିତରେ ଦରକାର ଷ୍ଟୋନ୍ ବାଲା ତ ଏବେ ଭଲ ଆସୁନି କାରଣ ମୁଁ କାମ କରିବା ଟାଇମ୍ରେ ଷ୍ଟୋନ୍ ଖସିଯାଇପାରେ ସେ କାଷ୍ଟିଂ ୱାଲା ହିଁ ଦେଖନ୍ତୁ ହଁ ହେଇଯିବ ଦଶ ଗ୍ରାମ୍ ଭିତରେ ଦେଖାନ୍ତୁ ମଙ୍ଗଳସୂତ୍ର ଦଶ ଗ୍ରାମ୍ ଭିତରେ ଦେଖାନ୍ତୁ ନା ଟୋଟଲି ଟୋଟଲି ଗୋଲ୍ଡରେ ହିଁ ଦେଖାନ୍ତୁ ହୁଁ ହଁ ଦରକାର

ଏବେ ତ ପୁରା ଭାବୁଛି ବାଇଶ କାରେଟ୍ ଟା ହିଁ ବହୁତ ଭଲ ବୋଲି ମୁଁ ସେ ବାଇଶ କାରେଟ୍ ହିଁ ନେବି ଏବେ ଦୁଇ ତିନି ଦିନ ଭିତରେ ପହଞ୍ଚିଯିବ ତ ମୋର ଦୁଇରୁ ତିନି ଦିନ ଭିତରେ ହିଁ ଦରକାର ଜିନିଷ ଆପଣ ଯେତେ ଜଲ୍ଦି କରିକି ପହଞ୍ଚେଇଦେବେ ଆପଣଙ୍କ ପାଇଁ ଭଲ ମୋ ପାଇଁ ବି ଭଲ ମୁଦି ସେଇ ତିରିଶ ହଁ ଷ୍ଟୋନ୍ ୱାଲା ଟୋଟାଲ ବି ଦେବେନି ଆପଣ କାଷ୍ଟିଂ ବାଲା ହିଁ ଦେବେ ହଁ ଷ୍ଟୋନ୍ ଖସି ଯାଇପାରେ କାଷ୍ଟିଂଟା ରହିଲେ ଭଲ ଭାବୁଛି ମୁଁ ନିହାତି ନିହାତି ମୁଁ ନେବି ନିହାତି ନେବି ଆପଣଙ୍କ ଦୋକାନରେ କାନଫୁଲ ଆଗେ ମଙ୍ଗଳସୂତ୍ର ମୁଦି ନେଇସାରିଲା ପରେ ଆ ତା'ପରେ କାନଫୁଲ ନେବି ଆପଣଙ୍କ ଦୋକାନରେ କାନଫୁଲ ନିହାତି ଦଶ ଗ୍ରାମ୍ ଦଶ ଗ୍ରାମ୍ ଭିତରେ ହିଁ କାନଫୁଲ ଦରକାର ମୋର କିଛି ୟୁନିକ୍ ହେଇଥିବ ଟିକିଏ ୟୁନିକ୍ ଟିକିଏ ଅଲଗା ଟିକିଏ ଡ଼ିଫ୍ରେଣ୍ଟ ୟୁନିକ୍ ଟାଇପର ଦରକାର ନିହାତି